ହଁ କୁହନ୍ତୁ ଆଜ୍ଞା ଆଜ୍ଞା ମୁଁ ସମସ୍ତଙ୍କ ଘର ଘର ବୁଲି କାମ କରେ ମାନେ ବାସନ ମଜାମଜି ଆଉ ସବୁ ବୁଢ଼ା ବୁଢ଼ୀ ମାନଙ୍କ ସେବା ଏମିତି ସବୁ କରେ ମାନେ ସର୍ଭ୍ୟାଣ୍ଟ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ମୁଁ କାଲି ଯିବି ଆପଣ କେତେ କ'ଣ ଦେବେ ପଇସା ମୁଁ ମୋର ତ ରେଟ୍ ଅଛି ମୁଁ ସକାଳେ ଯିବି ସନ୍ଧ୍ୟାବେଳେ ସକାଳେ ଯିବି ଆଉ ସନ୍ଧ୍ୟାବେଳେ ଯାଇକିନା କାମ କରିକି ଆସିଲେ ପାଞ୍ଚ ହଜାର ଟଙ୍କା ଆଉ ଯଦି ପୂରା ମାନେ ପୂରା ଦିନଠୁ ରାତି ପର୍ଯ୍ୟନ୍ତ ରହିଲେ ଦଶ ହଜାର ଟଙ୍କା ନେବି ମାସକୁ ହଁ ହଁ ରୋଷେଇ ବାସ ମାନେ ସବୁ କିଛି ଜାଣିଛି କେମିତି ଗାଧୁଆ ହେବ କ'ଣ ସବୁ ଆଚ୍ଛା ଆଚ୍ଛା

ହଉ ଠିକ୍ ଅଛି ଆପଣ ଆଜ୍ଞା ଆପଣଙ୍କର ଘରଟା କେଉଁଠି ଆଚ୍ଛା ବିଡ଼ାନାସୀ କେଉଁ ଜାଗା ଆଚ୍ଛା ଆଚ୍ଛା ଆପଣଙ୍କ ଘର ଆଡ଼୍ରେସଟା ମୋତେ ପଠାଇ ଦେବେ ଆପଣ ମୁଁ ଆପଣଙ୍କ ଘରକୁ ଯିବି ଦେଖିବି ମୋତେ ଯଦି ଆଚ୍ଛା ହଉ ଠିକ୍ ଅଛି ମତେ ଆଉ ଯଦି ଭଲ ଲାଗିଲା ତା' ହେଲେ ମୁଁ ଆପଣଙ୍କୁ କହିବି ଆଉ ମାନେ ଆପଣଙ୍କର ସେମିତି କିଛି ପ୍ରୋବ୍ଲେମ୍ ନାହିଁ ତ ଆଚ୍ଛା ହଉ ଠିକ୍ ଅଛି ମୁଁ ତା' ହେଲେ ଆପଣ ମାନେ ସକାଳୁ ସନ୍ଧ୍ୟା ଯାଏଁ ରହିବି ନା ସକାଳେ ସନ୍ଧ୍ୟାବେଳେ ଓନ୍ଲି ଦୁଇ ଟାଇମ୍

ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ଘରେ ସେଇ ଦୁଇ ଜଣ ପେସେଣ୍ଟ ଓନ୍ଲି ଅଛନ୍ତି ତ ଆଉ କେହି ନାହାନ୍ତି ଆଚ୍ଛା ତାଙ୍କ ପାଇଁ କ'ଣ ମାନେ ଯେଉଁ ସିଝାସିଝି ଖାଇବା କରିବାକୁ ପଡ଼ିବ ନା ମସଲା ହଁ ହଁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆଉ